ମୁଁ ଏକ ଲମ୍ବା ବାଇକ୍ ଯାତ୍ରା ପାଇଁ ମୁଁ ମୋ ସାଥିରେ ଡ୍ରାଇଭିଂ ଲାଇସେନ୍ସ ଟୋଲ୍ ବକ୍ସ ଔଷଧ ପାଣି

କିଛି ଶୁଖିଲା ଖାଦ୍ୟ ଜିନିଷ ମଧ୍ୟ ମୁଁ ସାଥିରେ ନେଇଥାଏ ଏବଂ ହେଲମେଟ୍ ମଧ୍ୟ ନେଇକି ମୁଁ କୌଣସି ଜାଗାକୁ ବାହାରିଥାଏ ଯଦି କୌଣସି କାରଣ ବଶତଃ ମୁଁ ହେଲମେଟ୍ କିମ୍ବା ଡ୍ରାଇଭିଂ ଲାଇସେନ୍ସ ନେଇ ନଥାଏ ତେବେ ମୋତେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ମଧ୍ୟ ହୋଇଥାଏ

ସବୁବେଳେ ମୁଁ ମୋ ସାଥିରେ ଗୋଟିଏ ପାଣି ବୋଟଲଟିଏ ମଧ୍ୟ ନେଇକି ଯାଇଥାଏ ଏବଂ ମୁଁ ମୋ ବାଇକ୍ ଚଲାଇବା ବେଳେ ସାବଧାନାର ସହିତ ସବୁବେଳେ ଯାଉଥାଏ

ଗାଡ଼ିର ସ୍ପିଡ଼୍ କମ କରିଥାଏ ଆଉ ମୋ ଫୋନରେ ସବୁବେଳେ ମ୍ୟାପ୍ର ବ୍ୟବହାର କରି ମୁଁ ସେଥିପାଇଁ ଠିକ୍ ଦିଗରେ ଯାଇ ଠିକ୍ ସମୟରେ ମଧ୍ୟ ପହଞ୍ଚିଥାଏ